ମୁଁ ଇଂରାଜୀ ଭାଷାକୁ ଓଡ଼ିଆ ଭାଷାରେ ଅନୁବାଦ କରିଛି ମୁଁ ଇଂରାଜୀ ଶବ୍ଦକୁ ଓଡ଼ିଆ ଭାଷାରେ ଅନୁବାଦ କରିଛି କାରଣ ମୋ ଭାଷା ଓଡ଼ିଆ ମୁଁ ଇଂରାଜୀ ଶବ୍ଦ ମୋତେ କଷ୍ଟ ଲାଗିଲେ ମୁଁ ଓଡ଼ିଆ ଡିକ୍ସନେରୀ ବୁକ୍ ବ୍ୟବହାର କରିଥାଏ କାରଣ ମୋତେ ଇଂରାଜୀ କିଛି କଷ୍ଟ ଲାଗିଲେ ମୁଁ ତାକୁ ଜାଣି ନ ପାରିଲେ ଓଡ଼ିଆ ଡିକ୍ସନେରୀ ବୁକ୍ ବାହାର କରି ତାକୁ ଖୋଜେ ନିଜେ ଅନୁବାଦ କରିଥାଏ ଏବଂ ତାକୁ ମଧ୍ୟ ଖାତାରେ ଲେଖିଥାଏ କିନ୍ତୁ ସେହି ଜିନିଷ ଜାଣି ନପାରିଲେ ମୁଁ ପୁଣି ଓଡ଼ିଆ ଡିକ୍ସନେରୀ ବାହାର କରି ପୁଣି ଥରେ ଓଡ଼ିଆରେ ଅନୁବାଦ କରିଥାଏଁ ମୋତେ ଓଡ଼ିଆ ଭାଷା ବହୁତ ଭଲ ଲାଗିଥାଏ ମୁଁ ଇଂରାଜୀ ଭାଷାକୁ ଓଡ଼ିଆରେ ଅନୁବାଦ କରିଥାଏ ଓଡ଼ିଆକୁ କିଛି ଅନୁବାଦ କରି ଅଭିଜ୍ଞତା ପ୍ରକାଶ କରେ ମୁଁ ମୋ ନିଜକୁ ଇଂରାଜୀ ଭାଷାରୁ ମୁକ୍ତ କରି ଓଡ଼ିଆ ଭାଷାରେ ଅନୁବାଦ କରିଛି